ଆମର୍ ଓଡ଼ିଶାରେ ବହୁତ୍ ତାର୍ମାନେ ଫେମସ୍ ମନ୍ଦିର୍ମାନେ ଅଛେ ଲୋକପ୍ରିୟ ମନ୍ଦିର୍ ଅଛେ ଯେନ୍ଟାକି ପୁରୀର ଜଗନ୍ନାଥ ମହାପ୍ରଭୁ ଆମର୍ ମାଁ ସମ୍ବଲପୁରରେ ମାଁ ସମ୍ବଲେଶ୍ୱରୀ ମନ୍ଦିର୍ ତାମାନେ ଆମର୍ କଟକ୍ରେ କଟକଚଣ୍ଡୀ ଭୁବନେଶ୍ୱରରେ ଆମର୍ ଲିଙ୍ଗରାଜ୍ ମନ୍ଦିର୍ ସବୁ ପ୍ରଭୁ ଶ୍ରୀ ଭୋଲାଶଙ୍କର ଶିବ ଶଙ୍କରଙ୍କ ମନ୍ଦିର୍ ଅଛେ ତା'ପରେ ଆମର୍ ଆମର୍ ତାରିଣୀ ମା'ଙ୍କର ମନ୍ଦିର୍ ଅଛେ ଇଆଡେ ଆଏଲା ଆମର୍ ମନ୍ଦିର୍ମାନେ ଅଛେ ବହୁତ୍ ଜାଗାରେ ମନ୍ଦିର୍ମାନେ ଅଛେ ଆମର୍ ନର୍ସିଂହନାଥ୍ ମନ୍ଦିର୍ ଗୁଟେ ଲୋକପ୍ରିୟ ଯେନ୍ଟାକି ଆମର୍ ଏରିଆର ଆମର୍ ବରଗଡ଼୍ ଜିଲ୍ଲା ଭିତ୍ରେ ଅଛେ ହରିଶଙ୍କର୍ ଅଛେ ତାପରେ ଆମର୍ ହେଲା କେଦାର୍ନାଥ୍ ମନ୍ଦିର୍ ଅଛେ ବହୁତ୍ଟେ ତାର୍ମାନେ ଦର୍ଶନୀୟ ସ୍ଥାନମାନେ ଅଛେ ମନ୍ଦିର୍ମାନେ ଅଛେ ପ୍ରଭୁଙ୍କର୍ ଦୁର୍ଗା ମାଆଙ୍କର ଅଛେ ବୈଷ୍ଣଦେବୀ ମନ୍ଦିର୍ ଅଛେ ତାର୍ମାନେ ବହୁତ୍ ଫେମସ୍ ମନ୍ଦିର୍ ଅଛେ ସେଟା ମା'ଙ୍କର ଆଶୀର୍ବାଦ୍ ସବୁପ୍ରକାର୍ ସୁବିଧା ହେଇପାରେ ସେନ୍କେ ଗଲେ ଏନ୍ତା ଗୁଟେ ବେଲାଭୂମି ଏ ମା'ଙ୍କର ଆଶୀର୍ବାଦ୍କେ ପଲେଇଗଲେ ମନ୍ଦିର୍କେ ପଳେଇଗଲେ ଯେତେ ବି ମନେ ଟେନ୍ସନ୍ ଥିବା ଯେତ୍କି ବି ଦୁଃଖ୍ ଥିବା ଚିନ୍ତା ଯିବା ସେ ଜାଗାକେ ଗଲେ ପୁରା ମନ୍ ଶାନ୍ତି ହେଇଯାଏସି ତାଙ୍କର୍ ଆଶୀର୍ବାଦ୍ ନେଲେ ମନର୍ ସବୁ ଦୁଃଖ ଯନ୍ତ୍ରଣା ସବୁ ଦୁଃଖ ହେଇ ଦୂର୍ ହେଇଯାଏସି ଆଉ ବହୁତ୍ ଭଲ୍ ଲାଗ୍ସି ଏନ୍ତା ବହୁତ୍ ତାମାନେ ଇଟା ଗୁଟେ ଆମର୍ ମା'ଙ୍କର ମନ୍ଦିର୍ର ତାର୍ମାନେ ଗୁଟେ ଖାସ୍ୟତ୍ ଏ ଯେନ୍ଟାକି ସେ ଜାଗାକେ ଗଲେ ସବୁ କିଛି ଦୂର୍ ହେଇଯାଏସି ସେନ୍ ମନ୍ଦିର୍ନୁ ଆସ୍ଲେ ପଛ୍କ ମନେ ଯେନ୍ଟା ବି ଟେନ୍ସନ୍ ଦେବା ଲାଗ୍ବାର୍ ଲାଗ୍ବା ଟିକେ ସେ ଜାଗାକେ ଗଲା ପୁରା ମନ୍ ବହୁତ୍ ଶାନ୍ତି ସ୍ଥିର ରହେସି ଆର୍ ମାଙ୍କ ମନ୍କେ ଯେନ୍ଟା ବି ଡାକ୍ବ ସେନ ପୁରା ମନ୍ ଶାନ୍ତି ରହିକରି ସବୁପ୍ରକାର ହେସି ସେନ୍କେ ଗଲେ ସବୁ ପ୍ରକାର୍ ସୁବିଧା ମିଲ୍ସି ପ୍ରଭୁଙ୍କର୍ ପ୍ରସାଦ୍ ଖାଏବ ଭୋଗ ଖାଏଳେ ବହୁତ୍ ଭଲ୍ ଲାଗ୍ସି ସେନୁ ଆମର୍ ଦାନ୍ ଦକ୍ଷିଣା ବି ଦିଆହେଇପାର୍ସି ହୋମ ଯଜ୍ଞ ବି କରି ହେଇପାର୍ସି କେନ୍ସି ବି ଦୁଃଖ କଷ୍ଟ ଥିବା ଆମର୍ ଓଡ଼ିଶାରେ ଯୋଉ ଆମର୍ ଯେନ୍ଟାକି ଆମର ଆଷ୍ଟ୍ରୋଲୋଜି ହିସାବରେ କହେମା ବେଲେ ଯେନ୍ଟାକି ଆମର୍ ଦେଖୁଚୁ ପାଞ୍ଜି ପୁସ୍ତକ୍ରେ ଯେନ୍ ଯେନ୍ ପଞ୍ଜିକା ହିସାବ୍ରେ ଯେନ୍ଟା କହୁଚୁ କେନ୍ ଦୋଷ ଲାଗିଥିବା ଶନି ଦୋଷ ହଉ ରାହୁ ଦୋଷ ହଉ ଯେନ୍ଟା ହଉଥିବା ଆମେ ଯେ କେନ୍ ମନ୍ଦିର୍କେ ଯାଇକରି ସେଥି ଗ୍ରହ ଶାନ୍ତି ପୂଜା ବି କରିପାର୍ମା କି ଯେନ୍ ଦୋଷ ହିସାବେ ଯେନ୍ଟା ବତା ଯାଇଥିବା କରିପାର୍ମା ବଲେ ସେଟା ଧୀରେ ଧୀରେ ତାର୍ମାନେ ମନ୍ ଶାନ୍ତି ହେଇଯିବା ଆର୍ ସବୁ ଦୁଃଖ ଦୁର୍ଦ୍ଦଶା ଯେନ୍ଟା ଅଛେ ବିଘ୍ନ ସେଟା କଟିଯାଏସି ଇ ପ୍ରକାର୍ ଆମର୍ ଆସ୍ଥା ଆର୍ ଭରଷା ଆମର୍ ଓଡ଼ିଶାରେ ଦେବାଦେବୀଙ୍କ ଉପ୍ରେ ଅଛେ ଆର୍ ଧୀରେ ଧୀରେ ବଢ଼ି ଚାଲିଚେ ଆର୍ ଆମର୍ ଆସ୍ଥା ଆର୍ ଭରଷା ହିସବେ ସବୁ ଦୁଃଖ ଦୁର୍ଦ୍ଦଶା ଖଣ୍ଡନ୍ ବି ହେଇପାରୁଛେ ସେଥିର୍ଲାଗି ଆମର୍ ଓଡ଼ିଶାର ପର୍ଯ୍ୟଟନ ସ୍ଥଳୀ ପ୍ଲସ୍ ତାମାନେ ଆମର୍ ଯେନ୍ ଦେବା ଦେବୀଙ୍କର ବଢ଼ିଆ ଯେନ୍ ଜାଗାମାନେ ଅଛେ ତାଙ୍କର ସୁବିଧା ନୁହଁ ତାଙ୍କର୍ ଆଶୀର୍ବାଦ୍ନୁ ଆମର୍ ଓଡ଼ିଶାରେ ବହୁତ୍ ଭଲ୍ ଭଲ୍ ଜାଗାରେ ଦେଇକରି ଆମେ ଭଲ୍ସେ ଅଛୁଁ ଆଉ ତାଙ୍କର୍ ଆଶୀର୍ବାଦ୍ରେ ସବୁ ଆମର୍ ଓଡ଼ିଶାବାସୀ ବହୁତ୍ ଭଲ୍ସେ ବି ରହିପାରୁଛୁଁ